ଗଲା ସପ୍ତାହରେ ଦୁଇ ଦିନ ତଳେ ମୁଁ ମାର୍କେଟ ଯାଇଥିଲି ଗୋଟିଏ ଶାଢ଼ୀଟେ ଆଣିଥିଲେ ସେଥିରେ ଅବଶ୍ୟ ଚୁମକି ଫୁମକି ଲାଗିଛି ଭଲ କାମ ହୋଇଛି କିନ୍ତୁ ସେତେ ଭଲ ଲାଗୁନି ସେ ଶାଢ଼ୀଟା ମୁଁ ଆଣିଲି କିନ୍ତୁ ତାକୁ ପିନ୍ଧିଲା ପରେ ମୋର ସେ ଚୁମକି ଫୁମକି ବାଜିକି ସବୁ ଖଣ୍ଡିଆ ଖାବରା ହେଲା ଆଉ ସିଏ ବି ଖରାଦିନକୁ ସେତେ ଭଲ ନୁହେଁ ମୁଁ ଭାବିଛି ଆଉ ସେ ଶାଢ଼ୀ ଆଉ ଆଣିବିନି